ଆମେ ଆଗେ ରୋଷେଇରେ ଚୁଲିରେ ରୋଷେଇ ବିଭିନ୍ନ ପ୍ରକାର ରୋଷେଇ ଆମେ ଚୁଲିରେ କରି ଖାଉଥୁଲୁ ଏବେ ବିଭନ୍ନ ପ୍ରକାର ପଦ୍ଧତିରେ ଆମ ଗ୍ୟାସ୍ ଚୁଲା ଚୁଲାରେ ଆମେ ମଧ୍ୟ ଆମେ ବିଭନ୍ନ ପ୍ରକାର ରୋଷେଇ କରି ଆମର ଖାଦ୍ୟ ତିଆରି କରି ଆମେ ସୁସ୍ଥରେ ଖାଇପାରୁଛୁ